ହ୍ୟାଲୋ ଭାଇ ଯେଉଁ ବୁକିଙ୍ଗ ବୁକିଙ୍ଗ କରିଥିଲି ଏବେ ଯେଉଁ ଜାଣିପାରିଲେ ହଁ ମୁଁ ଏବେ ହଁ ହଁ ମୁଁ ଏବେ ଭାଇ ଜୟଦେବ ବିହାରରେ ଛିଡ଼ା ହେଇଛି ଟ୍ରାଫିକ ପାଖରେ ମୁଁ ଆଉ ଫ୍ୟାମିଲି ତିନି ଜଣ ଆଉ ମୋର ଜୟଦେବ ବିହାରରୁ କଳ୍ପନା ଦରକାର କଳ୍ପନା ଡିଷ୍ଟାନ୍ସ ଆଉ

ଆଉ କେତେ କ'ଣ କହୁନାହାଁନ୍ତି ପ୍ରାଇସ୍ ଅଛି ଶହେ ଟଙ୍କା ହଉ ହଉ ଠିକ୍ ଅଛି ଡିଷ୍ଟାନ୍ସରେ ଟିକେ ଦେଖାଉଥିଲା ଟିକେ କମ ଦେଖାଉଥିଲା ହଉ ହଉ ଠିକ୍ ଅଛି ଚଳିବ କିଛି ଅସୁବିଧା ନାହିଁ ଆଉ ମୁଁ ଜାଣିବାକୁ ଚାଁହୁଥିଲି ହଁ ହଁ ହଁ ଚଳିବ ଅଧିକା ପଇସା ବି ନେଉଛନ୍ତି

ଆଉ ମାନେ କମ୍ଫର୍ଟଟେବଲ୍ ତ ସେଫ୍ଟି ଅଛି ତ ହଁ କାହିଁକି ନା ମୁଁ ମୋ ଫ୍ୟାମିଲିର ଚାରି ଜଣ ଆମେ ଯିବୁ ନା ତ ସେଥିପାଇଁକା ହଁ ତ ମାନେ ହଁ ହଁ ଆପଣ କ'ଣ ବାହାରିକି ଆଉ କେତେ ସମୟ ଲାଗିବ ଆଉ ଟିକିଏ ଜଲ୍ଦି ଯଦି ଆସିବେ ଭଲ ହୁଅନ୍ତା ହଁ କଳ୍ପନା କାହିଁକିନା ବସ୍ଟା ଅଛି ନା ଯିବା ପାଇଁ ପୁରୀ ଯିବାକୁ ପଡ଼ିବ ମୋର ତ ସ୍କୁଟି ଅଛି ଆମେ ଯିବୁ ପୁଣି ଲେଟ୍ ହେଇଗଲେ ପୁଣି ରାତି ହେଇଯିବ ହଁ ଟିକେ ଜଲ୍ଦି ଆସନ୍ତୁ କିଛି ଅସୁବିଧା ନାହିଁ ଆସନ୍ତୁ ଯାହା ପ୍ରାଇସ୍ କରିବେ ଏକ୍ସଟ୍ରା ଯଦି ହବ ଚଳିବ ଟ୍ରାଫିକ୍ ଅସୁବିଧା ନାହିଁ ଯଦି ବି ହବ ଆମକୁ ନହେଲେ ନାହିଁ ଟ୍ରାଫିକ୍ କଳ୍ପନାର ଆଗକୁ ନେଇ ଯିବେ କିଛି ନାହିଁ ସେ ଯାହା ତା'ର ପଇସା ବି ଦେବାକୁ ପଡ଼ିବ ଦେବୁ ସେମିତି କିଛି ଅଛି ନା ଆଉ ଥରେ ବୁକିଙ୍ଗ କରିବାକୁ ପଡ଼ିବ କଳ୍ପନା ପରେ ହଁ ହଁ ନା ଏମିତି ଯେଉଁ ଅଛି ତ ଅଲଗା ଅଲଗା ଯେଉଁ ଏଜେନ୍ସି ଅଛି କହିବେ ତୁମେ ବୁକିଙ୍ଗ କରିଛ ମାନେ ଏଇ ଯାଏଁ ମାନେ କଳ୍ପନା ଯାଏଁ ଅଛି ମାନେ ତା' ଠାରୁ ଯେତିକି କିଲୋମିଟର ଯିବ ତା'ର ଏକ୍ସଟ୍ରା ହେଲା ମାନେ ବୁକିଙ୍ଗ କରି ପଇସା ଇଏ କରିବାକୁ ପଡ଼ିବ ହଁ ହଁ ତା'ହେଲେ ତା'ହେଲେ ଚଳିବ ସେ ତ ବି ଯଦି ଅଧିକରୁ ଅଧିକ ହବ ତା'ହେଲେ ପାଞ୍ଚ ଛଅ କିଲୋମିଟର ହେଲା ଯିବାକୁ ପଡ଼ିବ ଆଗକୁ ନହେଲେ ବେଶୀ କିଛି ନାହିଁ କାହିଁକି ନା ଯଦି ଗୋଟେ କଳ୍ପନା ଯଦି ବସ୍ଟା ବି ଛାଡ଼ିଯାଇଥିବ ଆମେ କିଛି ପାଞ୍ଚ ଛଅ କିଲୋମିଟର ଆଗକୁ ପଳାଇଲେ ବି ହବ କିଛି ନାହିଁ ଆସିବେ ଆଉ ଆଉ ଯାହା ଏକ୍ସଟ୍ରା ଦେବା କଥା ଦେବେ ଆଉ ସେଇଟା କିଛି ନାହିଁ ନାହିଁ ମୁଁ ତ ଦେଖୁଛି ଆପଣଙ୍କର ହେଲା ଅଲଗା ଯେଉଁ ଯେଉଁମାନେ ମୁଁ ଆଗରୁ ଯେଉଁଟା ବୁକିଙ୍ଗ କରେ ଓଲା ବୁକିଙ୍ଗ କରେ ସେଥିରେ ଅଧିକା ପଇସା ନିଅନ୍ତି ତୁମେ ତ ହେଲେ ବହୁତ କମ କହିଲ ଆସନ୍ତୁ ଠିକ୍ ଅଛି